ହଁ ଭଲ ଅଛି କ'ଣ ହେଲା ଏତେ ଦିନ

ଠିକ୍ ଅଛି ମୁଁ ପାଞ୍ଚଶହ ଟଙ୍କାର ତେଲ ପକାଇ ଦେଇଥିବି ପକାଇ ଦେଉଛି ଆଉ ଏତେ ଟଙ୍କାର ତେଲ ପକାଉଛନ୍ତି କ'ଣ ଦୂର ବାଟ ଯିବେ ନା କ'ଣ ହଁ ହଁ ହଁ ସମଲେଶ୍ୱରୀ ମନ୍ଦିର ଯିବେ ନା ଏ ସମଲେଶ୍ୱରୀ ମନ୍ଦିର ଯେଉଁ ଯିବାକୁ ଯେଉଁ ଆମର ମେନ୍ ରୋଡ଼୍ ପଡ଼ିଛି ମେନ୍ ରୋଡ଼୍ରୁ ଯିବେ ହେଉଛି ପାଞ୍ଚ କିଲୋମିଟର ତା'ପରେ ସେ ସେଇଠୁ ଲେଫ୍ଟକୁ ଯିବେ ଗୋଟେ ଛୋଟ ରାସ୍ତା ଅଛି ପିଚୁ ରାସ୍ତା ପଡ଼ିଛି ସେଇଠୁ ଦୁଇ କିଲୋମିଟର ଯାଇକରି ତା'ପରେ ସେଇଠୁ ଆଉ ହାଫ୍ କିଲୋମିଟର ଚାଲିକି ଯିବେ ହେଲେ ସମଲେଶ୍ୱରୀ ମନ୍ଦିର ଆପଣ ପାଇଯିବେ ହେଲା ଆଉ ଯଦି ସର୍ଟ କଟ୍ ବି ରାସ୍ତା ଅଛି ସର୍ଟ କଟ୍ ରାସ୍ତା ବି ଅଛି ସର୍ଟ କଟ୍ ରାସ୍ତା ଯଦି ଯିବେ ଆଉ ଏଇଠୁ ଏଇଠୁ ବେଶୀ ଦୂର ହବନି ଏଇ ପଟେ ସେଇ ମେନ୍ ରୋଡ଼୍ରେ ହିଁ ଯିବେ ହେଲା ମେନ୍ ରୋଡ଼୍ରେ ଯାଇକିରି ଏ ପଟୁ ବୁଲିକି ମେନ୍ ରୋଡ଼୍ରେ ପାଞ୍ଚ କିଲୋମିଟର ଯେଉଁ ଯିବେ ସେଇଠୁ ବୁଲିକି ଆଉ ସେଠୁ ହବ କେତେ ପ୍ରାୟ ଗୋଟେ କିଲୋମିଟର ଏମିତି ହବ ସର୍ଟ କଟ୍ ହେଲେ ହଁ ହଁ ଠିକ୍ ଅଛି ଆପଣ ଯଦି ସେପଟୁ ବି ବୁଲିକି ଯିବେ ଯଦି ଯାଆନ୍ତୁ ସେପଟୁକୁ ଭଲ ରାସ୍ତା ଅଛି ଆଉ ଯଦି ସର୍ଟ କଟ୍ ଦେଇକି ଯିବେ କହୁଛନ୍ତି ତା'ହେଲେ ସର୍ଟ କଟ୍ ଦେଇକି ଗଲେ ବି ଭଲ ରାସ୍ତା ଅଛି

ଗାଡ଼ି ସୁବିଧା ହଉ ଠିକ୍ ଅଛି ଗାଡ଼ି ଯଦି କହୁଛନ୍ତି ଆପଣଙ୍କର ଏଇଥିରେ ଯେଉଁ କେତେ ଜଣ ଅଛନ୍ତି ଏଇ ତ ସ୍କୁଟି ତ ନେଇକି ଆସିଛନ୍ତି ଆପଣ ଯେ ପାଞ୍ଚ ଜଣ ନା ତା'ହେଲେ କ'ଣ ହେଉଛି ଆପଣ ଆଉ ଗୋଟେ ଗାଡ଼ି ଖୋଜୁଛନ୍ତି ନା କ'ଣ ହଉ ଯଦି ଗାଡ଼ି କହୁଛନ୍ତି ତା'ହେଲେ ହେଉଛି ହଉ ଗୋଟେ ଜଣେ ଚିହ୍ନା ଅଛନ୍ତି ତ ତାଙ୍କୁ ମୁଁ କହିଦେବି ଆପଣ ଯଦି ଯିବା ପାଇଁ ଚାହୁଁଛନ୍ତି ଗାଡ଼ି ଘୋଡ଼ା ତାଙ୍କର କେତେ କ'ଣ କହୁଛନ୍ତି ବୁଝିଦେବା ତା'ପରେ ଆପଣଙ୍କୁ ଜଣେଇ ଦେଉଛି ଆଉ ହଁ ତ ସେଟା ତ ଆମ ଗାଡ଼ି ନାହିଁ ତଥାପି ସେଠିକୁ ଯିବା ପାଇଁ ବେଶୀ ତ ଦୂର ନୁହେଁ ପାଞ୍ଚ ପାଞ୍ଚ କିଲୋମିଟର ମେନ୍ ରୋଡ଼୍ ଆଉ ସେଠୁ ଦୁଇ କିଲୋମିଟର ଧରନ୍ତୁ ସାତ କିଲୋମିଟର ସାତ କିଲୋମିଟର ବସ୍ ତ ମେନ୍ ରୋଡ଼୍ରେ ଯାଉଛି ସେ ଭିତରକୁ ଟିକେ ସେ ଯାଉନି ବସ୍ ହଁ ଅଟୋରେ ହବ ଅଟୋରେ ପାଞ୍ଚ ଜଣ କହୁଛନ୍ତି ଯଦି ଆପଣ ତ ସ୍କୁଟି ନେଇକି ଆସିଛନ୍ତି ସ୍କୁଟିରେ ତ ହେଉଛି ଏତେ ଦୂର ଯାଇ ହବ ନେଇ ମାନେ ପାଞ୍ଚ ଜଣ ତ ଯାଇ ହେବନି ତ ଅଟୋ ଗୋଟେ ଦରକାର ହେଟା ତ ପାଞ୍ଚ ଛଅଶହ ବୋଧେ ଲାଗିବ ଆଉ ମୁଁ ସେ ଭାଇଙ୍କୁ କଲ୍ କରେ ତାଙ୍କର ଗୋଟେ ଅଟୋ ଅଛି ହେଲା ତ ମୁଁ ତାଙ୍କୁ ଫୋନ କରିକି ପଚାରେ ସିଏ କେତେ କ'ଣ ଭଡ଼ା ନେଉଛନ୍ତି ତା'ପରେ ମୁଁ ଜଣାଉଛି ଏଇ ଆଉ ମୋତେ ଖାଲି ଦୁଇ ମିନିଟ ଟାଇମ୍ ଦିଅନ୍ତୁ ମୁଁ ଜଣାଉଛି ଆପଣଙ୍କୁ ହେଲା କ'ଣ ହଁ ନମ୍ବରଟା ତା'ହେଲେ ଆପଣ ଦେଇ ଦିଅନ୍ତୁ ଆପଣ ନହେଲେ ଏଇଠି ଆପଣ ଛିଡ଼ା ହେଇଥାନ୍ତୁ ମୁଁ ହେଉଛି କଲ୍ କରି ଦେଉଛି ଏଇ ଏବେ ସାଙ୍ଗେ ସାଙ୍ଗ ହଁ ଠିକ୍ ଅଛି ମୁଁ ତାଙ୍କୁ କହିଦେବି ଯେଉଁଟା ସେମାନେ ତ ଲୋକାଲ୍ ଲୋକ ନା ସେମାନେ ଜାଣିଛନ୍ତି କେଉଁଟା ପାଖ ହବ କେଉଁଟା ଦୂର ହବ ସେମାନେ ଜାଣିଛନ୍ତି ଆଉ କେଉଁଟା ଭଲ ରାସ୍ତା ସେମାନେ ଜାଣିଛନ୍ତି ଯଦି ଆପଣ ଶୀଘ୍ର ଯିବେ କହୁଛନ୍ତି ତ ତା'ହେଲେ ପାଖ ରାସ୍ତା ଯେଉଁଟା ହବ ତାଙ୍କୁ କହିଦେବେ ନ ହେଲେ ମୁଁ ବି କହିଦେବି ହେଉଛି ଆପଣଙ୍କୁ ନେଇ କିରି ସେଇଠି ପହଞ୍ଚାଇ ଦେବେ ହେଲା ପାଖ ରାସ୍ତାରେ ସମଲେଶ୍ଵରୀ ମନ୍ଦିର ସେଠି ତ ସବୁ ପୂଜା ବିକ୍ରି ହେଉଛି ମାନେ ଯେହେତୁ ସେଟା ହେଉଛି ପୂଜାସ୍ଥଳୀ ତ ସେଠି ଦୋକାନରେ ସବୁ କି ପୂଜା ସାମଗ୍ରୀ ବିକ୍ରି ହୁଏ ଆଉ ଏଠି ତ ଆମର ସମ୍ୱଲପୁରରେ ହେଉଛି ସବୁଠୁ ହେଉଛି ମାନେ ପ୍ରସିଦ୍ଧ ଠାକୁରାଣୀ ଆମର ହେଉଛି ମା' ସମଲେଶ୍ୱରୀ ନା ତ ବହୁତ ଆଡ଼ୁ ହେଉଛି ଲୋକ ଆସନ୍ତି ସବୁ ଡିଷ୍ଟ୍ରିକ୍ଟରୁ ଲୋକ ଆସନ୍ତି ମାନେ ଓଡ଼ିଶା ବାହାରୁ ବି ଲୋକ ଆସନ୍ତି ଦର୍ଶନ କରିବା ପାଇଁ ତ ହେଉଛି ଆଉ ସେଠି ଦୋକାନ ବି ଅଛି ଖାଇବା ପାଇଁ ଯେଉଁ ଇଏ ଏଇ ଯେଉଁ ଆମର ହୋଟେଲ ବି ଅଛି କିନ୍ତୁ ସେଠି ଆମର ଆପଣଙ୍କର ହେଉଛି ଖାଲି ମାନେ ଭେଜ୍ ସବୁ ଭେଜ୍ ମିଳିବ ସେ କାହିଁକିନା ସେଟା ଠାକୁର ସ୍ଥାନ ନା ଖାଇବା ପିଇବା ଅସୁବିଧା କିଛି ହେବନି ଯିବା ପାଇଁ ବି କିଛି ଅସୁବିଧା ହେବନି ରାସ୍ତା ଅଛି ହେଲା

ହଉ ତା'ହେଲେ ମୁଁ ଜଣାଉଛି ଆପଣଙ୍କୁ ସେ ଗାଡ଼ି କଥା କ'ଣ କହୁଥିଲ ଫୋନ କରିକି ଜଣାଉଛି ଥୋଉଛି ହେଲା